ହେଲୋ କ'ଣ ନାନୀ ଭଲ ଦୋକାନ ଚାଲୁଛି ହଉ ନାନୀ ବରା ଗୋଟାକ କେତେ ଲେଖା ବିକୁଛ ହଉ ନାନୀ ହଁ ଯିବ ଆଉ ବୁଝିଦେବି ଆଉ ତୁମେ ଯିବ ଆଉ ଆଉ ବେପାର ଚାଲିଛି ବରା ଗୋଟେ କେତେ ଟଙ୍କା ନେଉଛ ହଉ ମୋ ଝିଅକୁ ପଠେଇବି ବରା ପଚାଶ ଟଙ୍କାର ଦେବେ ଆଉ ହଉ ମୁଁ ବି ଯିବି ଆଉ ଆଉ ତୁମ ଘର ସବୁ ଭଲ ଅଛନ୍ତି ତୁମ ଘରେ ସମସ୍ତେ ଭଲ ଅଛନ୍ତି ଆଉ ଝିଅ ପୁଅ ଭାଇନା ହଉ ନାନୀ ଆଉ ଆମ ଜାଗାକୁ ପଳେଇ ଆସିବ ହେଲେ ବେପାର ଭଲ ହେବ ଆଉ ଆଉ ନାନୀ ବରା ଫରା ବିକ୍ରି କରିକି ଯାଇକିନି ରୋଷେଇପତ୍ର ସବୁ କର କେତେ ହଜାର ବେପାର ହଜାରେ ଟଙ୍କା ବେପାର କର

ଆଉ କିଛି ବଞ୍ଚୁଛି ନା ନାହିଁ ନାନୀ

ଆଉ ନାନୀ ପୁଅ ଝିଅ କେତୋଟି ହଉ ଆଉ ଭାଇନା କ'ଣ କରନ୍ତି